ଆଲୋକ ପ୍ରଦୂଷଣ ସବୁବେଳେ ଷ୍ଟାର ଗେଜିଂକୁ ପ୍ରଭାବିତ କରିଛି କାରଣ ଯେତେବେଳେ ଆଲୋକ ପ୍ରଦୂଷଣ ହେବ ଆକାଶ କିଛି ଦେଖା ହେବନି ଆମେ ଆକାଶରେ ଯେଉଁ ଷ୍ଟାରମାନେ ଅଛନ୍ତି ଯେଉଁ ଗ୍ରହ ନକ୍ଷତ୍ରମାନେ ଅଛନ୍ତି ତାଙ୍କୁ ଆମେ ଠିକସେ ଦେଖିପାରିବାନାହିଁ ସେ'ଥିପାଇଁ ଆପଣଙ୍କୁ ଗୋଟିଏ ସ୍ଵଚ୍ଛ ଆକାଶ ଦରକାର ଆମ ଅଞ୍ଚଳରେ ପ୍ରାୟତଃ ଆକାଶ ସବୁବେଳେ ସ୍ଵଚ୍ଛତା କାହିଁକିନା ଆମ ଅଞ୍ଚଳରେ ଯେଉଁଠାରେ ଆମେ ରହୁଛୁ ସେଇଠି ବେଶୀ କଳକାରଖାନା ନଥିବାରୁ ରାତିରେ ବହୁତ ଆଉ ଯଦି ଆମେ ନକ୍ଷତ୍ରମାନଙ୍କୁ ବୁଝିବା ପାଇଁ ମୁଁ ବେଳେ ବେଳେ ନକ୍ଷତ୍ରମାନଙ୍କୁ ବୁଝିବା ପାଇଁ ପାଖରେ ଥିବା ନଦୀ ନଦୀ କୂଳରେ ମଧ୍ୟ ଯାଏ ନଦୀ କୂଳକୁ ଗଲେ ସେଠି ପୂରା ପ୍ରାଞ୍ଜଳ ଭାବରେ ଆପଣଙ୍କୁ ଆକାଶ ସ୍ପଷ୍ଟ ଦେଖା ହେବ ଯାହାଦ୍ୱାରା କି ଆପଣ ଗ୍ରହ ନକ୍ଷତ୍ର ବିଷୟରେ ଅଧିକ ଗବେଷଣା କରିପାରିବେ